ଓଡ଼ିଆ ଏକ ଉପଭାଷା ନୁହେଁ କିନ୍ତୁ ଓଡ଼ିଆ ଓଡ଼ିଆ ଏକ ଦେବଭାଷା ମଧ୍ୟ ଓଡ଼ିଆ ଭାଷାରେ କୌଣସି ଉପଭାଷା ନାହିଁ କିନ୍ତୁ ସମ୍ବଲପୁର ସମ୍ବଲପୁର ବାଲେଶ୍ଵର ଆଡ଼େ କିଛି କିଛି ଭାଷା ଆଞ୍ଚଳିକ ଭାଷା ଭାବରେ ରହିଛିି ଯେଉଁଟାକି ପଶ୍ଚିମବଙ୍ଗ ଓଡ଼ିଆର ମିଶାମିଶି ଭାଷା ତାହାକୁ ସେମାନ ଆଞ୍ଚଳିକ ଭାଷା ବା ସମ୍ବଲପୁରୀ ଭାଷା ବା ବାଲେଶ୍ୱରୀ ଭାଷା ଭାବରେ ଜଣାଶୁଣା ଓଡ଼ିଆରେ କୌଣସି ଉପଭାଷା ନଥାଏ ନାହିଁ ସେହି ଆଞ୍ଚଳିକ କିଛିଟା ଆଞ୍ଚଳିକ ଭାଷାକୁ ଉପଭାଷା କୁହାଯାଏ ନାହିଁ ସେ ଗୋଟେ ଗୋଟେ ଆଞ୍ଚଳିକ ଭାଷା ମଧ୍ୟ